ସମସ୍ତେ ସବୁବେଳେ ବହୁତ ପ୍ରକାରର ସାର୍ଟ୍ ପିନ୍ଧନ୍ତି ମୁଁ ବି ପିନ୍ଧେ କିନ୍ତୁ ମୋର ବହୁତ ଇଚ୍ଛା ଥିଲା ଯେ ମୁଁ ଗୋଟିଏ ବ୍ଲେଜର୍ ପିନ୍ଧନ୍ତି କି ଆଉ ମୋ ଭାଇର ବାହାଘର ଠିକ୍ ହୋଇଗଲା ଆମେ ସମସ୍ତେ ବାହାଘରରେ ପିନ୍ଧିବା ପାଇଁ ଡ୍ରେସ୍ କିଣାହେଲା ଆଉ ମୁଁ ଗୋଟିଏ ବ୍ଲେଜର୍ କିଣିବାକୁ କହିଲି ଆଉ ବ୍ଲୁ କଲର୍ର ଏକ ବ୍ଲେଜର୍ କିଣିଲି ଯେଉଁଟାକି ମୋତେ ବହୁତ ଭଲ ମାନିବ ଆଉ ମୁଁ ବାହାଘର ଦିନ ଗୋଟିଏ ଡ୍ରେସ୍ ପିନ୍ଧିଥିଲି ଆଉ ଭୋଜିଦିନ ବ୍ଲେଜର୍ଟି ପିନ୍ଧିଥିଲି ଆଉ ମୋ ସାଙ୍ଗସାଥୀ ମାନେ ଦେଖି ବ୍ଲେଜର୍ଟିକୁ କହିଲେ ବହୁତ ଭଲ ଲାଗୁଛି ବୋଲି ଆମ ଘରଲୋକ ବି କହିଲେ ଭଲ ଲାଗୁଛି ଆଉ ଇଚ୍ଛା ପୂରଣ ହୋଇଗଲା ମୋର ଯାହାକି ମୋର ସ୍ୱପ୍ନ ଥିଲା କି ମୋର ଭାଇ ବାହାଘରରେ ମୁଁ ଏକ ବ୍ଲୁ କଲର୍ ବ୍ଲେଜର୍ ପିନ୍ଧିବି ଯାହାକି ମୋର ବହୁତ ଶୀଘ୍ର ପୂରଣ ହୋଇଗଲା